ସହରାଞ୍ଚଳ ଓ ଗ୍ରାମ୍ୟ ବିଦ୍ୟାଳୟ କଲେଜ ସହରାଞ୍ଚଳ ବିଦ୍ୟା ସହ ସହରାଞ୍ଚଳ ବିଦ୍ୟାଳୟରେ ବହୁତ ଭଲ ପାଠ ପଢ଼ାଯାଇଥାଏ ଓ ସେଠି ପିଲାମାନେ କେବେ ମଧ୍ୟ ସ୍କୁଲ ବନ୍ଦ କରନ୍ତୁ ନାହିଁ ଓ ଗ୍ରାମର ପିଲାମାନେ ଦି ଦିନିଥରେ ସ୍କୁଲ ବନ୍ଦ କରିଥିବେ ଓ ଗ୍ରାମରେ ଯିବାକୁ ମଧ୍ୟ ସଡ଼କ ସଡ଼କ ନଥାଏ ସହରାଞ୍ଚଳରେ ସଡ଼କ ରହିଥାଏ ଓ ଗ୍ରାମ୍ୟ ସ୍କୁଲରେ ଖାଦ୍ୟ ମଧ୍ୟ ବହୁତ ଗନ୍ଧିଆ କରି ଦେଇଥାନ୍ତି ଓ ସରକାର ଖାଦ୍ୟ ବହୁତ ଭଲସେ ଦେଇଥାନ୍ତି ଓ ଗ୍ରାମ୍ୟ ସ୍କୁଲରେ ପିଇବାକୁ ମଧ୍ୟ ଗୋଟେ ପାଇପ୍ ରହିଥାଏ ଓ ସହରାଞ୍ଚଳରେ ଆଠଟି ଦଶଟି ଲାଇନ ପାଇପ୍ ରହିଥାଏ ସହରାଞ୍ଚଳ ସ୍କୁଲ ମଧ୍ୟ ବହୁତ ଭଲ ଓ ବହୁତ ଭଲ ଜାଗାରେ ରଖିଥାନ୍ତି ଓ ସେଠାରେ କୌଣସି ଏତା ଅସୁବିଧା ହୁଏନି ଆମ ସ୍କୁଲରେ ବହୁତ ଅସୁବିଧା ହୋଇଥାଏ ଓ ପିଲାମାନଙ୍କୁ ଠିକରେ ଠିକରେ ପାଠ ପଢ଼ାଇ ଠିକରେ ପାଠ ପଢ଼ାଯାଏ ନାହିଁ ସହରାଞ୍ଚଳ ସ୍କୁଲରେ ବହୁତ ଭଲ ଶିକ୍ଷକ ରହିଥାନ୍ତି ଓ ଗ୍ରାମାଞ୍ଚଳ ସ୍କୁଲରେ ବହୁତ ଭଲ ଶିକ୍ଷକ ନଥାନ୍ତି ଓ ସେଇ ଶିକ୍ଷକ ମଧ୍ୟ ବହୁତ ଖରାପ ପଢ଼ାନ୍ତି